ଆଜ୍ଞା କହିପାରିବୁ ନିଶ୍ଚୟ କହିପାରିବୁ ସରପଞ୍ଚ ହେଉଛନ୍ତି ଗୋଟିଏ ଗ୍ରାମ ପଞ୍ଚାୟତର ମୁଖ୍ୟ ତାଙ୍କର ବହୁତ କାର୍ଯ୍ୟ ରହୁଛି ବହୁତ ଦାୟିତ୍ୱ ମଧ୍ୟ ରହୁଛି ଯେଉଁ ଦାୟିତ୍ୱ କି ତାଙ୍କୁ ପାଞ୍ଚ ବର୍ଷ ଯେତେବେଳେ ନିର୍ବାଚିତ ହେଉଛନ୍ତି ତା ଭିତରେ ସେ କାର୍ଯ୍ୟ ଭୁଲି ଯାଉଛନ୍ତି କିମ୍ବା କୌଣସି ପଇସାର ଆଳପ ନେଇ କିମ୍ବା କୌଣସି ପାଇବାର ଆଶାରେ ସେମାନେ ବହୁତ ଜିନିଷ ଛାଡ଼ି ଦେଇ ଯାଉଛନ୍ତି କିମ୍ବା ଭୁଲ୍ ଲୋକଙ୍କୁ ଦେଉଛନ୍ତି ଆଉ ତାଙ୍କର ପଞ୍ଚାୟତକୁ ଆସୁଥିବା କାର୍ଯ୍ୟ ପଞ୍ଚାୟତକୁ ଆସୁଥିବା ସୁବିଧା ସୁଯୋଗ କୌଣସି ଗରିବ ଲୋକ ପାଇପାରୁ ନାହାନ୍ତି ଯାହାଫଳରେ କି ଗୋଟିଏ ଗରିବ ଲୋକ ତା ର ହକ୍ କିମ୍ବା ତା ର ସୁବିଧା ପାଇବା ପାଇଁ ଯେଉଁ ସୁବିଧା ଯୋଉ ମାନେ କାନ୍ଦଳପ କିମ୍ବା ଆଶା ଅଛି ସେ ଆଶାଟା ତା ର ଆଶାରେ ଆଶାରେ ହିଁ ରହିଯାଉଛି ପୂର୍ଣ୍ଣ ହୋଇ ପାରୁନାହିଁ ସରପଞ୍ଚଙ୍କର ଏଭଳି କାର୍ଯ୍ୟକୁ ଆମେମାନେ ମାନେ ବାଧ୍ୟତା ହିସାବରେ ଆମେ ରଖୁଛୁ ଗ୍ରହଣ କରିପାରୁ ନାହୁଁ ସେଥିପାଇଁ ଆମେ ଚିନ୍ତା କରିଛୁ କି ଏହି ଯେକୌଣସି କାର୍ଯ୍ୟକଳାପ ଠିକ୍ ଠାକ୍ ହୋଇପାରୁ ନାହିଁ ଆମେ ଗ୍ରାମ ପଞ୍ଚାୟତରେ ଥିବା ଯୁବ ଗୋଷ୍ଠୀ ଯେଉଁମାନେ କି ଶିକ୍ଷା ଲାଭ କରିଛନ୍ତି ଆଉ ଶିକ୍ଷାର ଅଗ୍ରଗତିରେ ଚାଲୁଛନ୍ତି ସେମାନେ ଏ ବିଷୟରେ ଜାଣିଛନ୍ତି ଆସୁଥିବା କାର୍ଯ୍ୟକଳାପ ବିଷୟରେ ଜାଣିଛନ୍ତି ତ ଏଥି ପାଇଁ ସେମାନେ ଯାଇକି ଆମର ସରକାର ଆମର ଉପରେ ଉପରେ ଥିବା ସରକାର ଯେମିତିକି ଆମର ବିଧାୟକ ପାଖରେ ଆମେ ଯାଇକି ଏହାର ବିଷୟରେ ଆମେ ଅଭିଯୁକ୍ତ ବିଷୟରେ ଯାଇକି ଆମେ ଯେଉଁ ସରପଞ୍ଚଙ୍କ ବିଷୟରେ ଅଭିଯୋଗ କରିବୁ ଏବଂ ତା ର କେଭଳି କାର୍ଯ୍ୟକଳାପ ଆଗକୁ ହୋଇପାରିବ କି ଜଣେ ଗରିବ ଲୋକ ତାର ସୁବିଧା ସୁଯୋଗ ପାଇପାରିବ ସେତିକି ମଧ୍ୟ ତାଙ୍କ ପାଖରେ ଆଲୋଚନା କରିବୁ ଏବଂ ତାଙ୍କୁ ଆମେ ଅନୁରୋଧ କରିବୁ ଯେ ଏଭଳି କାର୍ଯ୍ୟକଳାପକୁ ବନ୍ଦ କରାଯାଉ କିମ୍ବା ଆଉ ଯେକୌଣସି ସୁବିଧା ସୁଯୋଗ ଗରିବ ଲୋକେମାନେ ପାଇ ପାରିବେ ସେଥି ନିମନ୍ତେ ତାଙ୍କୁ ଦିଆଯାଉ ଏବଂ ଏବଂ ତାଙ୍କୁ ତାଙ୍କ ପାଇଁ ସୁବିଧା ସୁଯୋଗ ହେଉ